ହଁ ଏହିଠି ବୁଲୁଛି ଆଉ କ'ଣ କରିବି ତୁ କ'ଣ କରୁଛୁ

ହଁ ହଁ ଚାଲୁନୁ ତୋର କ'ଣ ମୋ ଆସିଲାବେଳେ ମାନସିକ ଥିଲା କି ଚାନ୍ଦୁଆ ଦେବୁ ବୋଲି ଠାକୁରଙ୍କୁ ହଁ ହଁ ସେଇଠି ଭ ସେହିଠି ଭଲ ଭଲ ଚୀପ୍ ରେଟ୍ରେ ମିଳେ ଚାନ୍ଦୁଆ ଆଉ ଭଲ ବି ଆଉ କେଉଁ ଦିନ ଯିବା କହତ ଯେ ତୁ ଟିକେ ସେହିଠି ଭୋ ଫୋ ହଁ ସେହିଠି ଯେଉଁ ଦେଖୁଥିଲୁ କେଉଁ ୟୁଟ୍ୟୁବରେ ଦେଖୁଥିଲୁ ସେହିଥିରେ ଶପ୍ ମାନଙ୍କର ନମ୍ବର ଦେଉଛି ତ ସେମାନଙ୍କୁ ଫୋନ କରିକି ମାନେ ବୁଝିଲୁନି କ'ଣ କେତେ କ'ଣ ପ୍ରାଇସ୍ ରଖୁଛନ୍ତି ଆଉ ଅର୍ଡ଼ର ଦେଲେ ଦେଉଛନ୍ତି କି ଯାଇ ଡାଇରେକ୍ଟ ଯାଇକି କିଣିକି ଆଣିହେବ ତୁ ଟିକେ ବୁଝ ହଁ ହଁ ହୁଁ ହୁଁ ହଁ ଛୋଟ ଛୋଟ ମିରର୍ ବି ଯେଉଁ ହଁ ଛୋଟ ଛୋଟ ମିରର୍ ବି ବସୁଛି ନା ସେହିଟା ବି ଭଲ ଭଲ ଲାଗୁଛି ହୁଁ ହୁଁ ଭଲ ବ୍ୟାଗ ମଧ୍ୟ ସେଠି ମିଳୁଛି ତୁ ଯ ଆମେ ଯଦି ଯିବା ସେଠୁ ବ୍ୟାଗ ମଧ୍ୟ ଆଣିବା ହଁ ହଁ ହୁଁ ହୁଁ ହୁଁ ହଁ ହଁ ପ୍ରସିଦ୍ଧ ହଁ ହେଉ ଆମେ ଆମେ ଯଦି ଯିବା ଆଣିବା ଆଉ ବ୍ୟାଗ ବି ଆଣିବା ଆଉ କେତେ ପୀସ୍ ମଧ୍ୟ ସେଠୁ ଆଣିଲେ ହେରି ହୁଅନ୍ତା ଇଆଡ଼େ ବିକ୍ରି କରିବା ପାଇଁ ଯାଉଛେ ନା ହଁ ହଁ ହଁ ସେହିଠି ମଧ୍ୟ ଲଗାଇବାକୁ ଭଲ ଲାଗିବା ନାହିଁକି ହଁ ହଁ ହଁ ସେୟା ହଁ ହଁ ହଁ ହଁ ସେହିସବୁ ହଁ ଛବି ରହୁଛି ହଁ ଛୋଟ ଛୋଟ ମିରର୍ ମଧ୍ୟ ଲାଗୁଛି ଯେଉଁ ଭଲ ଭଲ ସୁନ୍ଦର ସୁନ୍ଦର କଲର୍ ଦେଖିକି ତୁ ଆଣିବୁ ଆଉ ମୁଁ ବି ଆଣିବି ଆଉ ଆଉ ଯଦି କିଏ କହିବେ ସାଙ୍ଗମାନେ କିଏ ଫୋନ କରିବେ ତାଙ୍କମାନଙ୍କ ପାଇଁ ମଧ୍ୟ ଯଦି ସେମାନେ କୁହନ୍ତି କି ତାଙ୍କମାନଙ୍କ ପାଇଁ ମଧ୍ୟ କିଛିଟା ଆଣିବା ହେରି କୁର୍ କୁର୍ତ୍ତୀ ଛୋଟ ଡ୍ରେସ ଛୋଟ ଡ୍ରେସ ଆଉ ଯଦି ଭଲ ଲାଗିବ ସେଥିରୁ ବି କିଛି ଆଣିବା ହୁଁ କେଉଁଠୁ ସବୁ କେଉଁଠୁ ସବୁ ସେସବୁ ଜିନିଷ ସବୁ ନେଉଛନ୍ତି ଆଉ ବୁଝିକି ଏପଟକୁ ମଧ୍ୟ ଆଣିଲେ ମଧ୍ୟ ଭଲ ଏହିପଟେ ଆମର ଚାଲନ୍ତା ନାହିଁକି ଘରେ ଯେଉଁ ସ୍ତ୍ରୀଲୋକମାନେ ସବୁ ବସିଛନ୍ତି ସେହିମାନଙ୍କ ପାଇଁ ଆଣିବି କମ କମ ରେଟ୍ ସେହିଠି ସବୁ ଆଣିକି ଆମେ ମଧ୍ୟ ଏହି ମାନେ ଏହି ରୋଜଗାରକ୍ଷମ କରାଇ ପାରିବା ଆମକୁ ବି କିଛି ଲାଭ ମିଳିବ ସେମାନଙ୍କୁ ବି କିଛି ରୋଜଗାର ମିଳିବ ନାହିଁକି ହୁଁ ହଁ ହଁ ହଁ ହଁ ହୁଁ ଗ୍ଲେଜ୍ କରୁଛି ହଁ ହେଉ ଆମ୍ ଆମେ କେଉଁଦିନ ଯିବା ଠିକ କରିକି ଜଣାଇବୁ ହେଲା ହଁ ହେଉ ହୁଁ ହୁଁ ପଇଡ଼ ବି ଆଣିବା ହଁ ହେଉ ମୋତେ ଜଣାଇବୁ କେଉଁ ଦିନ ବାହାରିବା